ପଶୁମାନଙ୍କର ଆମେ ଯତ୍ନ ନେବା ଉଚିତ କିଭଳି ତ ଯେମିତି ଏହି କୁକୁଡ଼ାମାନଙ୍କୁ ବାର୍ଡ଼ ଫ୍ଲୁ ହେଉଛି ତ କାହିଁକି ହେଉଛି ତ ତାଙ୍କମାନଙ୍କର ଆମେ ଯତ୍ନ ନେବା ଦରକାର ତ ଇଞ୍ଜେକ୍ସନ୍ ଦେଇକି ତାଙ୍କୁ ମାନେ ଗରମ ଇଏରେ ଚିକିତ୍ସାରେ ରଖିକି ତାଙ୍କର ମାନେ ମଳମୂତ୍ର ସବୁ ସଫା କରିବା ସେଇଟା ଆମର କର୍ତ୍ତବ୍ୟ ତ ଆଉ ହେଉଛି ଗୋରୁମାନଙ୍କର ଖୁରା ବସନ୍ତ ବାହାରିବା ତ ହେଉଛି ସେମାନଙ୍କର ମାନେ ଗରମ ଚିକିତ୍ସା ମାନେ ଦରକାର ତ ଆମେ ସେହି ଗୋରୁମାନଙ୍କର ଯେଉଁ ବସନ୍ତ ବାହାରୁଛି ତ ସେଥିରେ ଆମେ ହିମ୍ୟାକ୍ସ୍ ମଲମ ଲଗେଇବା ତ ତାଙ୍କୁ ଗରମ ପାଣିରେ ସେ ଖୁରା ଗୁଡ଼ାକୁ ଧୋଇବା ତ ମଲମ ଲଗେଇକି ତାଙ୍କୁ ଟିକିଏ ମାନେ ଚିକିତ୍ସା କରିବା ଓ ଯେଉଁ ଗୋରୁଗାଈ ତ ସେମାନଙ୍କର ଆମେ ହେଉଛି ଯେ ସେବା ଯତ୍ନ କରିକି ତାଙ୍କୁ ଭଲ ଭଲ କରିବା ତ ଗୋରୁ ଗୋରୁ ହେଉଛି ତାଙ୍କୁ ସେ ଯେଉଁ ବସନ୍ତ ବାହାରିବା ଜାଗାରେ ତ ତାଙ୍କୁ ଭଲ ମାନେ ଗରମପାଣି ତ ଡେଟଲ୍ ଲିକ୍ୟୁଡ଼୍ ଦେଇକି ତାଙ୍କୁ ସଫା କରିକି ମଲମ ଲଗେଇବା ତ ହେଉଛି ସେଥି ତ ବହୁତ ଭଲ ହେଇଯିବ ଶୀଘ୍ର ଗୋରୁମାନଙ୍କର ଆମେ ଯତ୍ନ ନେବା ଉଚିତ୍ ଗୋରୁଗାଈ ଇଏ ହେଉଛି ସବୁ ଛେଳିମାନଙ୍କୁ ଯେ ଏ ଯେଉଁ କଳ ଘା' ହେଇଯାଏ ତାଙ୍କର ସେମାନଙ୍କୁ ସେମିତି ଉଷୁମ ପାଣି କରିକି ଧୋଇକି ତାଙ୍କୁ ମଲମ ଲଗେଇବା କି ସେମାନଙ୍କର ମଳମୂତ୍ର ସବୁବେଳେ ସଫାସୁତୁରା ରଖିବା ତ ଭଲ ତ ଆଉ କିଛି ରୋଗ ବ୍ୟାପିବ ନାହିଁ ସେମାନଙ୍କୁ